ସାମ୍ପ୍ରତିକ ଭାରତ ଭାରତ ବର୍ଷରେ ଅର୍ଥନୀତି ଅନେକ ବୃଦ୍ଧି ପାଇଛି ଏବଂ ବିକଶିତ ହୋଇଛି ଏହାର ଅଭିବୃଦ୍ଧିରେ ଅନେକ ଶିଳ୍ପ ରହିଛି ଯେପରିକି ଲୁହାପଥର ମାଙ୍ଗାନିଜ ଏବଂ ଅନେକ ଖଣିଜ ଦ୍ରବ୍ୟ ଦ୍ୱାରା ଆମେ ଆମର ଅର୍ଥନୀତି ଭାରତର ଅର୍ଥନୀତିକୁ ଆମେ ବୃଦ୍ଧି କରିପାରିଛେ ଏବଂ ତାହାକୁ ଆମେ ସୁଦୃଢ଼ କରିପାରିଛେ ଇଣ୍ଟରନେଟ୍ ବ୍ୟାଙ୍କିଂ ଡିଜିଟାଲ୍ ପେମେଣ୍ଟ ଆର୍ଥିକ କ୍ଷେତ୍ରକୁ ସାହାଯ୍ୟ କରିଛି ବହୁତ ଭଲ ଭାବରେ ସାହାଯ୍ୟ କରିଛି କାରଣ ଏହା ଗୋଟିଏ ମିଣ୍ଟିରେ ଗୋଟିଏ ମିଣ୍ଟିରୁ କମ ସମୟରେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରିବାରେ ସାହାଯ୍ୟ କରିଛି